ମୁଁ ଟିଉସନ୍ କରେ ଛୁଆଙ୍କୁ ଚାରି ପାଞ୍ଚ୍ ଟା ଛୁଆ ଟିଉସନ୍ କରେ ସେଇ ଚାରି ପାଞ୍ଚ୍ ଟା ଛୁଆଙ୍କ କତୁରୁ ଯୋଉ ଦୁଇଶହ ନେଖା ଆଣେ ସେଇ ପଇସାକୁ ସଞ୍ଚୟ କରିକିନି ରଖିକିନି ଗୋଟେ ଆଇରନ୍ ଆଣିଥିଲି ସେ ଆଇରନ୍ ଟାକୁ ଆଉ ହେଉଛି ଯେତେବେଳେ ଯେମିତି ଯୋଉ ଡ୍ରେସରେ ଦିଏଁ ମୋ ଭାଇ ଡ୍ରେସ୍ ଦିଏଁ ମୋ ଡ୍ରେସ୍ ଦିଏଁ ଦେଇକିନି ହେଉଛି ସେଟାକୁ ସେତେବେଳେ ଲାଇନ୍ ନଥିଲା ସେ ଆଇରନଟାକୁ ଗେଞ୍ଜି ଦେଇଛି ପ୍ଳଗରେ ଆଉ ଲାଇନ୍ ନଥିଲା ଲାଇନ୍ ନଥିଲା ମୁଁ ଛାଡ଼ି ଦେଇକି ପଳେଇନି ଆଇରନ୍ ଦେଉଥିନି ଗୋଟେ ଡ୍ରେସ୍ ଦେଇଛି ଆଉ ଗୋଟେ ଡ୍ରେସ୍ ଦେମି ବୋଲି ଲାଇନ୍ ପଳେଇଲା ସେ ଆଇରନଟା ସେମିତି ଗେଞ୍ଜା ହେଇଛି ଆଉ ମୁଁ ମୋର ପଳେଇଛି ପଳେଇଛି ମନ ନାହିଁ ଆଉ ନାହିଁ ଆଉ ମନ ନାହିଁ ଯେତେବେଳେ ମୁଁ ପଳେଇଛି ସେ କେତେବେଳେ ଲାଇନ୍ ଆସିକିନି ସେ ଆଇରନଟା ଗରମ ହେଇକିନି ଠୋ କଲା ଠୋ କଲା ଲାଇନ୍ ଫାଇନ୍ ସବୁ କଟିଗଲା ଆଉ କଟିଗଲା ଆଇରନଟା ଫାଟିଗଲା ସମାନ ହେଲା ଆଉ ହେଲା ଘରେ ସମସ୍ତେ ଗାଳିଗୁଳା ଦେଲେ ମୋ ବାପା ମୋ ଭାଇ ମୋ ମାଁ ସମସ୍ତେ ଗାଳିଗୁଳା ଦେଲେ କହିଲେ ତୁ ଏମିତିଆ ଘଟଣା କଲୁ ଆଜି ପୋଡ଼ି ଜଳି ହେଇଥାନ୍ତୁ କି ନହେନେ ଆଉ କଣ ହେଇଥାନ୍ତା ଘରଦ୍ୱାର ସବୁ କଣ ହେଇଥାନ୍ତା ପକ୍କା ଘର ବୋଲି ମାଟିଘର ହେଇଥିନେ ସବୁ ପୋଡ଼ିପୁଡ଼ା ହେଇ ଯାଇଥାଆନ୍ତା ବହୁତ ସମସ୍ତେ ଗାଳିଗୁଳା ଦେଲେ ଆଉ ବହୁତ ମନଦୁଃଖ ହେଲା ମୋର ଓ ଇଏ ମୋ ଭାଇ ଆସିକିନି ବହୁତ ପାଟି କଲା ମାଁ ବି ପାଟି କଲା ବାପା ବହୁତ ପାଟି କଲା ଆଉ ମୁଁ ତ ଜାଣିପାଇନି ନି ମୁଁ ଦେଇ ଦେଇଥିନି ପ୍ଳଗରେ ଗେଞ୍ଜି ଦେଇଛି ତ ମୋର ମନର ନାହିଁ ଖୋଲିବାକୁ ପ୍ଳଗରୁ ଖୋଲିନି ନେଇ କି ସୁଇଚ୍ ବନ୍ଦ କନିନେଇ ଏମିତି ଖରାପ ଗୋଟେ ଥିଲା ମୋର ଆଉ ଏମିତି ଖରାପ ଗୋଟେ ସଚେତନ ଥିଲା ଆଉ